ମୁଁ ରୋଷେଇ କରିବା ସମୟରେ ରେସିପିକୁ ଠିକ୍ ଭାବରେ ଅନୁସରଣ କରେ ତା'ପରେ ରୋଷେଇ କରିଥାଏ ଯେଉଁ ଜିନିଷଟା ରୋଷେଇ କରିବାକୁ ନିର୍ଣ୍ଣୟ କରିଥାଏ ସେହିଟା ପ୍ରଥମେ ମୁଁ ବାହାରୁ କେଉଁଠାରୁ କିମ୍ବା କିଏ ଯଦି କରିଥିବେ ସେହି ଜିନିଷଟାକୁ ମୁଁ ଆଗ ସ୍ଵାଦ ଚାଖିଥାଏ ତା'ପରେ ମୁଁ ମତେ ଯଦି ସେହିଟା ଭଲ ଲାଗେ ତା'ପରେ ମୁଁ ସେହିଟାକୁ ବନାଇବା ପାଇଁ ଚେଷ୍ଟା କରେ ପ୍ରଥମେ ଯେହେତୁ ମୋତେ ସେହି ଜିନିଷଟା ଭଲ ଲାଗିଥାଏ ମୁଁ ସେ ରେସିପିକୁ ଦେଖେ ତା'ପରେ ସେହି ରେସିପି ଅନୁସାରେ ମୁଁ ତା'ର କେଉଁ ଜିନିଷ ଦରକାର ସେହି ଜିନିଷ ଗୁଡ଼ାକ ବାହାରୁ କିଣିକି ଆଣେ ନହେଲେ ଘରେ ଯେଉଁ ଜିନିଷ ଥାଏ ସେହି ଜିନିଷରେ ମୁଁ ବନେଇବା ପାଇଁ ଚେଷ୍ଟା କରେ ତା'ପରେ ରେସିପିକୁ ଭଲ ଭାବରେ ପଢ଼ିକି ବୁଝି ସାରିବା ପରେ ମୁଁ ସେହି ରେସିପିଟାକୁ ବନାଏ